ମୂର୍ତ୍ତି ବିଷୟରେ ମୁଁ ଏତେ କିଛି ଜାଣିନି କିନ୍ତୁ ଜାଣିନିଥିଲି କିନ୍ତୁ ଯେଉଁ ମୂର୍ତ୍ତି କରୁଛନ୍ତି ମୁଁ ସେ ଗୁଡ଼ା ସବୁବେଳେ ଦେଖେ ସେ ଯେମିତି କରନ୍ତି ତାର ଛାଞ୍ଚ ମାଧ୍ୟମରେ କରନ୍ତି ସେ ତାର ସବୁ ଯେଉଁଠି ଯାହା ସେ ସବୁ ଖଞ୍ଜିକି ଦିଅନ୍ତି ସେଇ ବିଷୟରେ ଯେଉଁ ମୋତେ ଦେଖେ ମୋତେ ବହୁତ ଉତ୍ସାହିତ ଲାଗେ ଆଉ ସେହି ସମୟରେ ମୋତେ ବହୁତ ଭଲ ଲାଗେ ତା'ପରେ ତାଙ୍କଠୁ ବି ଦେଖିକି ବି ମୁଁ କିଛି ସେହି ମୂର୍ତ୍ତି ପ୍ରକ୍ରିୟା ବିଷୟରେ ବି ମୁଁ କିଛି ଜାଣିଥିଲି ଛାଞ୍ଚ ମାଧ୍ୟମରେ କରୁଛନ୍ତି ତା'ପରେ ସେ କିଛି ପାଉଡ଼ର ଦେଉଛନ୍ତି ତାପରେ ତା' ଯେତେବେଳେ ଆମର ତା'ଙ୍କର ସବୁ ତା ଉପରେ ଯେଉଁ ଚେନ୍ ଲଗେଇବା ମୁଦି ଲଗେଇବା ସେଇ ସେଇ ସ୍ଟେପରେ ଦେଉଛନ୍ତି ସେ'ଟା ମୁଁ ସେ'ଟା ଦେଖିଥିଲି ଏକ୍ଚୁଆଲି